ସୁଯୋଗ ମିଳିଲେ ଦେଶର ବା ଅଲଗା ଦେଶେ ଆମ ରାଜ୍ୟନୁ ମୁଁ ଆମର କଲା ସାଂସ୍କୃତିକ୍ ସମ୍ୱଲପୁରୀ କୌଶଲି ଭାଷା ସମ୍ୱଲପୁରୀ ଡ୍ୟାନ୍ସ ଦେଖ୍ବାର୍କେ ଚାହୁଁଛେ ଗାଇବାର୍କେ ଚାହୁଁଛେ ଆର୍ ଏହିପ୍ରକାର ଆର୍ ବି ଦୁସ୍ରା କଲା ଦେଖାବାର୍କେ ଚାହୁଁଛେ ଆଉ ସେମ୍ତି ଆମର୍ ଆର୍ ବି କଳାମାନେ ଅଛି ଯେନ୍ତାକି ଆମେ ଲୋକଲୋଟନରେ ନା ଆସିବା ସେଟା କି ଦେଖାବାକେ ଚାହୁଁଛେ ମୁଁ ସମ୍ୱଲପୁରୀ କପଡ଼ା ସମ୍ୱଲପୁରୀ ବୟନ ଶିଲ୍ପ ଆର୍ ବି ବହୁତ ପ୍ରକାର କଳା ଅଛି ଯେନ୍ତାକି ଲୋକମାନେ ଜାନି ନାଇଁ ପାର୍ବା ସେଟା ଆମେ ଦେଖାବାରକେ ଚାହୁଁଛୁ ସାରା ବିଶ୍ୱରେ ଯେନ୍ତାକି ଆମର ସମ୍ବଲପୁରୀ କଳା ସଂସ୍କୃତି ପରମ୍ପରା ସମସ୍ତେ ଜାନିପାରିବେ ପ୍ରଚାର୍ ହେବା ପ୍ରସାର ହେବା